ହଁ ପ୍ରସନ୍ନ ମୋର ଚାହିଦା ମୁତାବକ କମ୍ ଚିନି କମ୍ ଲୁଣ ଏବଂ କମ୍ ମସଲା ଏହିସବୁ ନିହାତି ଉପରେ ଗୁରୁତ୍ୱ ଦିଆଯିବ ତୁମେ ଯାଇକି ନିଅରେସ୍ଟ ଭିକି ରେଷ୍ଟୁରାଣ୍ଟରେ ଏହି ଅର୍ଡ଼ରଟି ତାଙ୍କୁ ସର୍ଭ ସର୍ଭ କରିବ